ଓଡ଼ିଶା ବିଷୟରେ ଆକର୍ଷଣୀୟ ଐତିହାସିକରେ ଲୁପ୍ତ ହୋଇ ରହିଛି ପଥରରେ ଖଦିତ ମୂର୍ତ୍ତି ପଥରରେ ଖଦିତ ବଡ଼ ବଡ଼ କୋଠା ଘର ରାଜମହଲ ଓ ଅନ୍ୟାନ୍ୟ ଗୁମ୍ଫା ପ୍ରାଚୀନ ଯୁଗରେ ପ୍ରାଚୀନ ଯୁଗରେ କ'ଣ ଥିଲା ଭାରତ ସ୍ୱାଧୀନ ଥିଲା ପରାଧୀନ ଥିବା ଯେତେବେଳେ ସେତେବେଳେ ଆମ ଭାରତରେ ଯେ ପାକିସ୍ତାନମାନେ ଆରବ ମଧ୍ୟରେ ଯୁଦ୍ଧ ହୋଇଥିଲା ସିପାହୀ ବିଦ୍ରୋହ ସିପାହୀ ବିଦ୍ରୋହ ପ୍ରଥମ ବିଶ୍ୱଯୁଦ୍ଧ ଆଦିବାସୀ ବିଦ୍ରୋହ ବିଦ୍ରୋହର ଇତିହାସ ଯାହା ସବୁ ଲୋପ ପାଇ ରହିଯାଇଛି ଆଜି ସବୁ ମଡ଼ର୍ଣ୍ଣ୍ ଆକାରରେ ସବୁ ଚାଲିଛି ସଭ୍ୟତା ସଦ୍ୟ ବ୍ୟକ୍ତିତ୍ୱ ସାଂସ୍କୃତିକ ପ୍ରଭାବ ସବୁ ମଡ଼ର୍ଣ୍ଣ୍ ହୋଇଚାଲିଛି